ମୁଁ ସ୍କୁଲ ଗଲା ସମୟରେ ଚିତ୍ରାଙ୍କନ ଆରମ୍ଭ କରିଥିଲି କିନ୍ତୁ ଉପଯୁକ୍ତ ଶିକ୍ଷା ନ ପାଇବାରୁ ତାହା ଅଧିକ ଆଗ ତାହା ଦ୍ୱାରା ମୁଁ ଅଧିକ ଆଗକୁ ଆଗେଇ ପାରିଲି ନାହିଁ ଯାହାକି ବର୍ତ୍ତମାନ ମୋ ପୂଜା ପାର୍ବଣ ଇତ୍ୟାଦି ହେଲେ ମୁଁ ନିଜ ଘରେ କାନ୍ଥରେ ମୁଁ ଚିତ୍ରାଙ୍କନ କରେ ଯଦି ସେଇ ସମୟରେ ସରକାରଙ୍କ ତରଫରୁ କିଛି ସୁବିଧା ମିଳିଥାନ୍ତା ତାହେଲେ ଆଜି ତାହା ମୋର କ୍ୟାରିଅର ହୋଇ ମୁଁ ଉନ୍ନତି କରି ମୋର ପରିବାରକୁ ଆଗକୁ ନେବାରେ ସାହାଯ୍ୟ ହେଇଥାନ୍ତା